ହ୍ୟାଲୋ ଭାଇ କ୍ୟାବ୍ ଡ୍ରାଇଭର ତୁମେ କେନ ଜାଗାରେ ଅଛ ହଁ ତୁମର ଅଟୋ ତ ମୁଁ ବୁକ୍ କରିଥିଲି ଆଉ ମୋର ଫ୍ଲାଇଟ୍ ଟାଇମ୍ ହେଇଗଲାନ ତୁମେ ଟିକେ ଜଲ୍ଦି ଆସ କାଇଁକରି ବଲେ ଫ୍ଲାଇଟ୍ ଟାଇମ୍ ହେଇଗଲା ବଲେ ସିଆଡ଼େ ମୋତେ ଆଉ ଯିବାର୍ କେ ଅସୁବିଧା ହେଇଯିବା ଆଉ ତୁମେ ଜଲ୍ଦି ଟିକେ ପହଞ୍ଚ ଆଉ ଗୋଟେ କଥା ଶୁଣ ମୁଇଁ ଯେନ୍ ତା'ମାନେ ଠିକଣାଟା ଦେଇଛେଁ ସେ ଜାଗାକେକା ଆସିବ ହେଲା ଆଉ ତୁମେ ତ କେନ ଅଛ ଯେ କାଣାଦି କିଛି ଜଣା ପଡ଼ବାର୍ ନାହିଁ କିଛି ନାହିଁ ଆଉ ତମକୁ ମୁଁ କେନ୍ତା ଜାଣିବି ଫୋନ ଫାନ ମାଧ୍ୟମରେ ହେଇଥିଲା ସେଇଟା ଆଉ ତୁମେ ଚେଷ୍ଟା କର ଆସବାର୍ କେ ଗୋଟେ ଟାଇମ୍ ନେ ନବାରୁ ମୋର୍ ପାଖେ ମୁଁ ଜଲ୍ଦି ପହଞ୍ଚି ଚଲେ ସେ ଟାଇମ୍ ହେଲାନ ହଁ ନାଇଁ ନାଇଁ ମୋ ତ ମୋ ଲୋକେସନ ମୁଁ ତମକୁ ଦଉଛନ୍ ତମେ ଲୋକେସନ ହିସାବେ ଆସିବୋ

ନାଇଁ ନାଇଁ ମୁଁ ତୁମକୁ ଜାଣିବି କେନ୍ତା କରି ମୁଇଁ ତୁମକୁ ତୁମେ କେନ୍ ଜାଗାରେ ଅଛ କାଣା ବୋଲି କେନ୍ତା ଜାଣିବି ତୁମେ ଜଲ୍ଦି ଟିକେ ଆସ ଯେ ମୁଁ ତୁମକୁ ଜାଣି ପାରମି ହଁ ହଁ ଠିକ୍ ଅଛି ପୁରା ଯେନ୍ ଜାଗାରେ ମୁଁ ଅଛେ ସେ ଜାଗାକେ ଆସିବେ ଆଉ ସେ ଜାଗାରେ ମୁଁ ତୁମକୁ ଦେଖଲା ପରେ ତୁମର ପାଖ୍ କେ ଯିମି ଆଉ ହଁ ଠିକ୍ ଠିକ୍ ଠିକ୍ ତୁମେ ମୁଇଁ ଅଛେ ତୁମେ ଜଲ୍ଦି ଆସ ମୁଁ ତ ଅପେକ୍ଷା କରିକି ରହିଛେ ହଉ ନାଇଁ ନାଇଁ ରାସ୍ତାରେ ନାଇଁ କ୍ରସ୍ କରିକରି ଆସ କ୍ରସ୍ କରିକିରି ଆସ ଅଲଗା ସାଇଟରୁ ଆସ ଜଲ୍ଦି ପହଞ୍ଚିବ ଡାଇରେକ୍ଟ ବାଟୁ ଆଇଲେ କାଣା ହବା କି ଗାଡ଼ି ମଟଲେ ଅସୁବିଧା ହେବା ତ ବୋଲେ ଏମାରଜେନ୍ସି ଆ ତୁମେ ଶଟ ରାସ୍ତାରେ ପଳାଇ ଆସ ଶଟ ରାସ୍ତାରେ ପଳେଆଇଲେ କାଣା ହେବାକି ପହଞ୍ଚିବାର ସୁବିଧା ହବ ମୋର ବି ଯିବାର୍ ଅସୁବିଧା ହେବ ହଁ ଆଁ ହଁ ହଁ ତ ମୋର ଫ୍ଲାଇଟ୍ ଯିବାର୍ ଅଛି ନେଇଁ ଟିକେଟ ମାନେ ଟାଇମ୍ ହେଇଗଲା ନ ହଁ ତୁମର ତୁମର ଅପେକ୍ଷାରେ ମୁଇଁ ରହୁଛେ ନା ତୁମେ ସେଇଟାରେ ଫୋନ୍ କାଟ ନାହିଁ ପୁରା ଲାଇନ୍ରେ ରହିକିରି ତୁମେ ଡାଇରେକ୍ଟ ଆସ ହଉ ହଉ